ହ୍ୟାଲୋ ହଁ ମୁଁ ତିର୍ତ୍ତୋଲରୁ କହୁଥିଲି ଆପଣ ସାଇଶଙ୍କର ହୋଟେଲ୍ରୁ କହୁଛନ୍ତି ହଁ ଆକ୍ଚୁଆଲି ଆମ ମୁଁ କହୁଥିଲି ତିର୍ତ୍ତୋଲ ଯେଉଁ ଶରଣୀ ଭିତେରେ ହଷ୍ଟେଲ୍ ଅଛି ଜୟ ଶ୍ରୀରାମ ହୋଷ୍ଟେଲ୍ରୁ ତ ଆମ ଫ୍ରେଣ୍ଡସ୍ ମାନେ ମିଶିକି ଭାବୁଥିଲୁ କିଛି ଗୋଟେ ପିକ୍ନିକ୍ ବଗେରା କରିବା ପାଇଁ ତ ଆପଣଙ୍କ ଇଏରୁ କିଛି ଅର୍ଡ଼ର୍ କରିଥାନ୍ତୁ ଖାଇବା ଜିନିଷ ଆଭେଲେବୁଲ୍ ହବ ତ ଆଚ୍ଛା ଠିକ୍ ଅଛି ଆଉ କଲ୍ରେ ଯାହା ଯେତିକି ଯଦି ଆପଣଙ୍କୁ ହ୍ଵାଟସ୍ଆପ୍ ନମ୍ବରଟା ମିଳିଥାନ୍ତା ତ ମେସେଜ୍ ବଗେରା କରିଦେଇଥାନ୍ତୁ ଆଚ୍ଛା ତଥାପି କହିଦଉଛି ଆମର ବିରିୟାନୀ ଦରକାର କୋଡ଼ିଏ ପ୍ଲେଟ୍ ବଗେରା ତା'ପରେ ତା ସହିତ ପାମ୍ପଡ଼ ସାଲାଡ଼୍ ଖଟା ଏମିତି ଆଉ କିଛି ହେଇଯିବ ଆପଣଙ୍କ ପାଖରେ କ'ଣ କ'ଣ ସବୁ ଆଭେଲେବୁଲ୍ ଅଛି ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆଚ୍ଛା ଆପଣ ଆପଣଙ୍କର ଯେଉଁ ହ୍ଵାଟସ୍ଆପ୍ ନମ୍ବରଟା ଦେଇଦିଅନ୍ତୁ ଆମେ ତା ଦେହରେ ଭଏସ ମେସେଜ କରିବୁ ନା ଆଚ୍ଛା ଭଏସ୍ କଲ୍ କରିବୁ ନା ମେସେଜ କରିବୁ ଆଚ୍ଛା ଭଏସ ମେସେଜ କରିଦବୁ ସେଇଟା ଆପଣ ରେକର୍ଡ଼୍ଟା ରହିଯିବ ତା'ପରେ ସେଥିରେ ଆମର ଅର୍ଡ଼ରଟା ଟିକେ ଦେଇଦେବେ ଆଚ୍ଛା ଆପଣ ଡେଲିଭରି ପାଇଁ ଆସିବେ ନା ଆମେ ଯିବୁ ଆଚ୍ଛା ଆପଣ ତିର୍ତ୍ତୋଲରୁ କହୁ ଆମେ ସରଣୀରେ ଅଛୁ ଆପଣ ଯଦି ଆସି ଡେଲିଭରି କରିଦେବେ ତ ଭଲ କଥା ଆଚ୍ଛା ହଉ ଠିକ୍ ଅଛି ଆ ମୁଁ ଆଡ଼୍ରେସ୍ଟା ଆମେ ଲାଇଭ୍ ଆଡ଼୍ରେସ୍ଟା ପଠେଇଦବୁ ଆଉ ହଉ ହଉ ହଉ ଠିକ୍ ଅଛି ହଁ ପଇସା କେତେ କ'ଣ ଲାଗିବ ହଉ ଆମେ ଦେଇଦବୁ ପଇସା କ'ଣ କେତେ ଲାଗିବ ଆଉ ଡିସ୍କାଉଣ୍ଟ ବଗେରା ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆଉ ହଉ ଆପଣ ଅର୍ଡ଼ର୍ଟା ଦେଇଦିଅନ୍ତୁ ଆଉ ଅର୍ଡ଼ର୍ଟା କେତେବେଳେ ଆସି ପହଞ୍ଚିଯିବ ହଁ ଆମ ଟାଇମ୍ ଗୋଟେ ଦୁଇଟା ସାଢ଼େ ଦୁଇଟା ହେଲେ ଚଳିବ ଆପଣଙ୍କର କେତେଟା ଭିତରେ ଆସି ପହଞ୍ଚିଯିବ ଠିକ୍ସେ କହିଦିଅନ୍ତୁ ହଉ ଥ୍ୟାଙ୍କ୍ ୟୁ ଆଉ କିଛି ଦରକାର ପଡ଼ିଲେ ଏଇ ନମ୍ବରରେ କଲ୍ କରିବେ ନହେଲେ ଆପଣ ହ୍ୱାଟସ୍ଆପ୍ ନମ୍ବରଟା ଦେଇଦିଅନ୍ତୁ ଆମେ ମେସେଜ କରିଦବୁ